ହେଇ ବାବୁ ଏଇ ଯେମିତି ଚାଷ ବାସ ଫସଲ ଚାଷ କରିବାରେ ଆମେ ମାନେ ଆଗୁରୁ କ'ଣ କରୁଥିଲୁ ନା ଏଇ ଖତ ଗୋବର କମ୍ପୋଷ୍ଟ ଏଇସବୁ ବ୍ୟବହାର କରୁଥିଲୁ ବିଲରେ ମାନଙ୍କରେ ଆଉ ଚାଷ ବି ଭଲ ହଉଥିଲା ଏଇଯେଉଁ ଆପଣ ମାନଙ୍କର ଆଇଲାଣି ଯୁଗ ବଦଳି ଗଲାଣି ଏଇ କମ୍ପୁଟର ଯୁଗ ହେଲାଣି ତେଣୁ ଅଧିକ କମ୍ ସମୟରେ ଅଧିକ ଫସଲର ଉତ୍ପାଦନ କରିବା ପାଇଁ ଏଇ ଆପଣ ମାନଙ୍କର ସବୁ ଏଇ ରାସାୟନିକ କେମିକାଲ ସାର ସବୁ ବାହାରି ଏଇ ପୁରା ଜମିଟାକୁ ନଷ୍ଟ କରିଦେଲାଣି ତେଣୁ ସେମାନେ କ'ଣ କରୁଛନ୍ତି ନା ଏହି ଜ୍ଞାନ କୌଶଳକୁ ଆଧାର କରି ଅଧିକ ଫସଲ ଅମଳ ଆଶାରେ ଏଇସବୁ ଚାଷ ଜମି ମାନଙ୍କରେ ସେ ସାର କେମିକାଲ ସବୁ ଦଉଛନ୍ତି ବିଷ ପକଉଛନ୍ତି ଆଉ ବାକି ରହିଲା ଆଗୁରୁ ଆମେ ହଳ ଲଙ୍ଗଳରେ ଚାଷ କରୁଥିଲୁ ଏବେ ତ ସବୁ କଳ କବୁଜାରେ ହେଲାଣି ତେଣୁ ଏଇସବୁ ଜ୍ଞାନ କୌଶଳକୁ ଆଧାର କରି ଏବେକାର ଲୋକମାନେ ଏଇ ଚାଷ କାର୍ଯ୍ୟରେ ସବୁ ଲୋକମାନଙ୍କ ଛଡ଼ା କ କଳ କବଜା ଉପରେ ଭରସା କରିକିରି ଚାଷ କରୁଛନ୍ତି ଅଧିକ ଅମଳ ବି ହେଉଛି କିନ୍ତୁ ଏ ଖାଦ୍ୟ ସବୁ ରୋଗଯୁକ୍ତ ଖାଦ୍ୟ ନିହାତି